ଆମ ଜିଲ୍ଲାର ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟ ପର୍ବ ଟି ହେଉଛି ରଜ ପର୍ବ ଏହାକୁ ଖୁବ୍ ଧୂମ୍ ଧାମ ର ସହିତ ଗାଁର ପ୍ରତ୍ୟେକ ଲୋକ ଏକାଠି ହୋଇ ପାଳନ କରିଥାନ୍ତି ଦୋଳି ଖେଳନ୍ତି ଏବଂ ରଜ ପାନ ଖାଇଥାନ୍ତି ପିଠାପଣା ପ୍ରତ୍ୟେକଙ୍କ ଘରୁ ଆଣି ଗୋଟିଏ ସ୍ଥାନରେ ଏକାଠି କରି ତାହାକୁ ମଉଜର ସହିତ ଖାଇଥାନ୍ତି ଏବଂ ଖୁସି ମଜା କରିଥାନ୍ତି